କୃଷକମାନେ କୃଷିିକାର୍ଯ୍ୟ ସହିତ ଗାଈ ଗୋରୁ ପଶୁପାଳନ ମଧ୍ୟ କରିପାରିବେ କାରଣ କୃଷିରୁ ବାହାରୁଥିବା ନଡ଼ା ଏବଂ ପତ୍ର ଖୁଦ ଏସବୁ ଗାଈମାନେ ଖାଆନ୍ତି ଗାଈ ସହିତ ମଇଁଷି ବଳଦ ମଧ୍ୟ ଏମାନେ ଚାଷ କରିପାରିବେ କାରଣ ସେଥିରୁ ତାଙ୍କୁ ବହୁତ ଲାଭ ହେବ ଯେମିତିକି ଗାଈ ଚାଷ କଲେ ବା ଗାଈ ରଖିଲେ ସେଥିରୁ କ୍ଷୀର ପାଇପାରିବେ କ୍ଷୀରରୁ ଦହି ଛେନା ଇତ୍ୟାଦି କରି କୃଷକମାନେ ବିକି ଲାଭବନ୍ ହୋଇପାରିବେ ଏହା ସହିତ ସେମାନେ ଛେଳି ମେଣ୍ଢା ମଧ୍ୟ ଚାଷ କରିପାରନ୍ତି କାରଣ ଛେଳି ମେଣ୍ଢା ମଧ୍ୟ ତୃଣଭୋଜିସ୍ତ ସେମାନେ ମଧ୍ୟ ନଡ଼ା ଛପର ହିଁ ଖାଆନ୍ତି ସେଥିପାଇଁ ଛେଳି ଚାଷ ମେଣ୍ଢା ଚାଷ କଲେ ସେମାନଙ୍କର ମାଂସକୁ ବିକ୍ରି କରିକି ସେମାନେ ମଧ୍ୟ ପଇସା ପାଇପାରିବେ ଯାହାଦ୍ୱାରା ସେମାନଙ୍କର କିଛି ଲାଭ ହେବ ତାଙ୍କୁ କିଛି ପଇସା ମିଳିବ କୃଷିିକାର୍ଯ୍ୟ ସହିତ ଏଇ ପଶୁପାଳନ ମଧ୍ୟ ବହୁତ ସମ୍ପର୍କ ରହିଛି ସେଥିପାଇଁ ସେମାନେ ଯଦି କୃଷି କାର୍ଯ୍ୟ ସହିତ ପଶୁ ଗାଈ ଗୋରୁ ମେଣ୍ଢା ଛେଳି ମଧ୍ୟ ରଖିବେ ତା'ହେଲେ ସେମାନେ ଅଧିକ ଲାଭବାନ ହେବେ